ମୁଁ ଛୋଟ ଥିଲି ତ ମୋତେ କ୍ରିକେଟ୍ ଦେଖିବାକୁ ବହୁତ ଭଲ ଲାଗୁଥିଲା ଯେତେ ବଡ଼ ହେଲା ତ କ୍ରିକେଟ୍ ଖେଳିବାକୁ ଭଲ ଲାଗିଲା ସବୁ ସାଙ୍ଗମାନଙ୍କୁ କହିଲି ଗୋଟେ ଗ୍ରୁପ୍ ବନାଇଲି ବହୁତ ଖେଳିଲି ଯେତେ ଛୋଟ ଥିଲୁ ଛୋଟଛୋଟ ମାନେ ପିଲାମାନଙ୍କ ସାଙ୍ଗେ ଖେଳିଥିଲି ଧୀରେ ଧୀରେ ଖେଳି ଖେଳି ଥରେ ବଡ଼ ହେଇଗଲି ତ ମାନେ ବହୁତ ବଡ଼ ବଡ଼ ସାଙ୍ଗ ସବୁ କଲି ତ ବଡ଼ ଗ୍ରୁପ୍ ହେଲା ମାନେ ବହୁତ ସାଙ୍ଗ ମାନଙ୍କ ସାଙ୍ଗେ ସବୁ ବଡ଼ ବଡ଼ ମ୍ୟାଚ୍ ପକାଉ ଅଲଗା ଅଲଗା ସାହି ଅଲଗା ଜାଗାରେ ମୋତେ ଖେଳିବାକୁ ବହୁତ ଭଲ ଲାଗେ ଥରେ ଖେଳିବାକୁ ବୁଲିଗଲେ ତ ଆଉ ପଡ଼ିଆରୁ ଛାଡ଼ିବାକୁ ଇଚ୍ଛା ଲାଗେନି ଏମିତି କମ୍ ପାଠ ପଢ଼ିଲେ ବି ଖେଳ ଯଦି ଭଲ ଥିବ ତ କିଛି କିଛି କରିପାରିବ ତ କିଛି ମାନେ ଚାକିରୀ ମିଳିପାରେ କିକ୍ରେଟ୍ର ବହୁତ ମାନେ ଚାକିରୀ ଫାକିରୀ ବହୁତ ଅଛି ଆଉ ଏତେ ଯଦି ନ୍ୟାସନାଲ୍ ନ୍ୟାସନାଲ୍ରେ ବି ଯାଇପାରିବ ଇଣ୍ଡିଆ ପାଇଁ ବି କିକ୍ରେଟ୍ ଖେଳି ପାରିବ କିକ୍ରେଟ୍ ଖେଲିଲେ ବହୁତ ଫାଇଦା ବି ଥାଏ ବହୁତ ପଇସା ବି ମିଳେ ଆଉ କିକ୍ରେଟ୍ କିକ୍ରେଟ୍ ଖେଳି ଯିଏ ଭଲ ଖେଳିବ ଏଥର ଅଲମ୍ପିକ୍ରେ ବି କିକ୍ରେଟ୍ ହେଇସାରିଲାଣି ଯାଇ ହବ ବୋଲି ଅଲମ୍ପିକ୍ ଭାବ ଯଦି କିକ୍ରେଟ୍ ଖେଳିବାକୁ ମିଳିବ ତ ବହୁତ ଭଲ କଥା ହାରୁ କି ଜିତୁ କିକ୍ରେଟ୍ ଖେଳିଲେ ବହୁତ ଭଲ ମିଳେ ଓ କିକ୍ରେଟ୍ ଖେଳିଲେ ବି ଭଲ ମାନେ କିକ୍ରେଟ୍ ଖେଳିବାକୁ ପ୍ରାୟ ଭଲ ବି ଲାଗେ କିକ୍ରେଟ୍ର ବହୁତ ଅଧିକ ଫ୍ୟାନ୍ ଅଛନ୍ତି ଗେମ୍ ଖେଳିବା ଭିତରୁ ଅଧିକରୁ ଅଧିକ ଓ ବହୁତ ଦେଶ ପ୍ରାୟ କିକ୍ରେଟ୍ ଖେଳନ୍ତି